ଆ ମୋର ପ୍ରିୟ ଋତୁ ହେଲା ଶୀତ ଋତୁ ମୋତେ ଶୀତଋତୁ ଭଲ ଲାଗେ କାହିଁକିନା ଶୀତ ଦିନେ ଶୀତ ଋତୁମାନଙ୍କରେ ଦିନ ଛୋଟ ରାତି ବଡ଼ ହେଇଥାଏ ଓଡ଼ିଆ ଲୋକ ଯେହେତୁ ତାଙ୍କୁ ଶୋଇବାକୁ ଭଲ ଲାଗିଥାଏ ତେଣୁ ଶୀତ ଋତୁ ରେ ବହୁତ ଟାଇମ୍ ଶୋଇବାକୁ ମିଳିଥାଏ ଏବଂ ଶୀତ ଋତୁ ହେଲା ପିକନିକ୍ ଋତୁ ସେହି ଋତୁମାନଙ୍କରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ପଡ଼ିଥାଏ ଏବଂ ଘରର ସମସ୍ତେ ବାହାରକୁ ବୁଲାବୁଲି କରିବା ପାଇଁ ଯାଆନ୍ତି ପିକନିକ୍ କରିବା ପାଇଁ ଯାଆନ୍ତି ଏବଂ ଶୀତଦିନେ ଖାଇବା ମଧ୍ୟ ନଷ୍ଟ ହୋଇ ନଥାଏ ଯେମିତିକି ଖରାଦିନ ଭଳିଆ ଖାଇବା ରହିଲେ ନଷ୍ଟ ହେଇଯାଇଥାଏ କିନ୍ତୁ ଶୀତଦିନେ ଖାଇବା ବାହାରେ ରହିଲେ ମଧ୍ୟ ନଷ୍ଟ ହୋଇନଥାଏ ଏବଂ ଶୀତଦିନେ ଅ ବହୁତସାରା ଭଲ ଭଲ ପନିପରିବା ମିଳିଥାଏ ଏବଂ କେବଳ ସେହି ଶୀତଋତୁମାନଙ୍କରେ ହିଁ ସେ ପନିପରିବା ଗୁଡ଼ିକ ଖାଇଲେ ସେସବୁ ମଜା ଆସିଥାଏ